ହଁ ମୁଁ ରୋଷେଇ ପ୍ରତିଯୋଗିତାରେ ଭାଗ ନେଇଛି ଯେ ଆଜି ଯାଏ କୌଣସି ୟୁଟ୍ୟୁବ ଭିଡ଼ିଓ ମୁଁ ଅପଲୋଡ଼ କରିନି ବାକି ଯେଉଁ ବି ପ୍ରତିଯୋଗିତା ମୁଁ ଭାଗ ନେଇଥିଲି ତାହାର ଏକ୍ସପିରିଏନ୍ସ ବହୁତ ଭଲ ରହିଆସୁଛି ଆସିଅଛି ଯାହାକି ଆମ ଏମଏଚ ଆମ ସାହିର ମହିଳା କମିଟିଙ୍କ ତରଫରୁ ହେଇଥିଲା ଯାହାକି ଆମ ସାହିର ସମସ୍ତ ଆଣ୍ଟି ମାଉସୀମାନଙ୍କ ସାଙ୍ଗେ ଭାଗ ନେବାର ସୁଯୋଗ ମିଳିଥିଲା ଏବଂ ଏହାର ଅନୁଭବ ବହୁତ ଭଲ ରହିଅଛି ଆଶା କରୁଛି ଆଗକୁ ଏମିତି କୌଣସି ପ୍ରତିଯୋଗିତାରେ ଭାଗ ନେଇପାରିବି ଯାହାକି ମୋତେ ବହୁତ ସହଯୋଗ କରିବ ଆଉ ୟୁଟ୍ୟୁବରେ ତ ଆଜି ଯାଏ କୌଣସି ପୋଷ୍ଟ କରିବାର କିଛି ଚିନ୍ତା କରିନି ବାକି ଯଦି ଟାଇମ୍ ହେବ ଭିଡ଼ିଓ ବନେଇ ହେବ ସେମିତି କୌଣସି ଏକ ରେସିପି ଶିଖିକି ଭିଡ଼ିଓଟା ଅପଲୋଡ଼ ନିଶ୍ଚୟ କରିବି